ମୁଁ କୋରାପୁଟରୁ ବରହମପୁରକୁ ଯାତ୍ରା କରୁଥିଲି ବସ୍ରେ ଆଉ ବସ୍ରେ ବହୁତ କିଛି ଜିନିଷ ଥିଲା ଡ୍ରାଇଭର୍ ସିଟ୍ ଷ୍ଟୋରେଜ୍ କେରିୟର ଝରକା ସିଟ୍ ଟିଚେର ଡ୍ରାଇଭର୍ ସିଟ୍ ବୋଥ ସେତେ ଭଲ ନଥିଲା ଆଉ ଟିକେ ଉଞ୍ଚା ହେଇକି ରହିବା କଥା ଡ୍ରାଇଭର୍ ସିଟ୍ ବିକଜ୍ ବହୁତ ଡାଉନ୍ ଥିଲା ତା'ପରେ ଆମର ରହିଲା ଝରକା ଝରକାଟା ତ ପୁରା ଭାଙ୍ଗି ଯାଇଥିଲା ପବନ ବହୁତ ଆସୁଥିଲା ଝରକାର ରାତି ହେଲେ ପବନ ପଳାଇ ଆସୁଥିଲା ଝରକାର ଡୋର ସ୍କ୍ରନ୍ ନଥିଲା ଡିଜେଲ ଡିଜେଲ ତ ତାଙ୍କେ ପୁରା ଅଧା ପକାଇ ଥିଲେ ରାତିରେ ଗାଡ଼ି ସରିର ତେଲ ସରିଗଲା ଆଉ ରହିଲା କେ ଷ୍ଟୋରେଜ୍ କେରିୟର ବୋ ଲୋକମାନଙ୍କୁ ସେ ବସ୍ର ଜାଗା ବହୁତ କମ୍ ଥିଲା ଆଉ ଟିକେ ବଡ଼ ହେଇଥିଲେ ଲୋକମାନେ ତାଙ୍କର ଜିନିଷ ସବୁ ରଖିପାରନ୍ତେ ଆଉ ରହିଲା ଝରକା ଝରକା ତ ସେତେ ଭଲ ନଥିଲା କିଛି ବହୁତ ପବନ ଆସୁୁଥିଲା